ହଁ ମୁଁ ସନ୍ଧ୍ୟା ଓ ସକାଳ ସମୟରେ ଦୌଡ଼ିଥାଏ ଦୌଡ଼ିବା ଦ୍ୱାରା ମୋର ଦେହ ବହୁତ ଫିଟ୍ ରହିଥାଏ ଏହା ଏହା ଦ୍ୱାରା ମୋ ମନ ବହୁତ ପ୍ରଫୁଲ୍ଲିତ ହୋଇଥାଏ ମୁଁ ଦୌଡ଼ିବାରେ ଅଧଘଣ୍ଟାଏ ସକାଳେ ଅଧଘଣ୍ଟାଏ ସମୟ ବିତାଇଥାଏ ପନ୍ଦର ମିନିଟ୍ ମୋର ତିନି କିଲୋମିଟର୍ ଦୌଡ଼ିବାକୁ ଯିବା ସମୟରେ ପନ୍ଦର ମିନିଟ୍ ଚାଲିଯାଇଥାଏ ଓ ଆସିବା ତିନି କିଲୋମିଟର୍ରେ ପନ୍ଦର ମିନିଟ୍ ବିତାଉଥାଏ ଏହା ଦ୍ୱାରା ମୋର ମୋର ବହୁତ ମନ ପ୍ରଫୁଲିତ ଓ ଦେହ ଫିଟ୍ ରହିଥାଏ ସନ୍ଧ୍ୟା ସମୟରେ ମୁଁ ପନ୍ଦର ମିନିଟ୍ ଦୌଡ଼ି ଯାଇଥାଏ ଓ ପନ୍ଦର ମିନିଟ୍ ଦୌଡ଼ି ଆସିଥାଏ ଏହା ଦ୍ୱାରା ମୋ ଦେହ ବହୁତ ଭଲ ରହିଥାଏ ମୁଁ ଏକ ଖେଳାଳି ଦୌଡ଼ିବାକୁ ଯାଇ ମୋର ଦେହ ଓ ମନ ଭଲ ରହିଥାଏ ଏହା ଦ୍ୱାରା ମୁଁ ଦିନକୁ ଘଣ୍ଟାଏ ଲେଖା ଦୌଡ଼ିବା ପାଇଁ ସମୟ ଦେଇଥାଏ ଦୌଡ଼ିବା ଦ୍ୱାରା ଆମ ଦେହ ମନ ଇତ୍ୟାଦି ସବୁ ପ୍ରଫୁଲ୍ଲିତ ହୋଇଥାଏ ଓ ମୋର ସାଙ୍ଗମାନଙ୍କୁ ବି ମୁଁ ପ୍ରେରଣା ଦେଇଥାଏ ଯେ ଆମେ ସମସ୍ତେ ଦୌଡ଼ିବାକୁ ଯିବା ଆଜିକାଲି ପିଲାଙ୍କ ଭଳି ମୁଁ ମୋବାଇଲ୍ ଭିଡ଼ିଓ ଗେମ୍ ଖେଳେ ନାହିଁ ମୁଁ ମୋ ଦେହକୁ ଫିଟ୍ ରଖିବା ପାଇଁ ଦୌଡ଼ିବାକୁ ଯାଇଥାଏ ଦୌଡ଼ିବା ଦ୍ୱାରା ମୋର ମନ ଏବଂ ଦେହ ବହୁତ ପ୍ରଫୁଲ୍ଲିତ ହୋଇଥାଏ ସେଥିପାଇଁ ମୁଁ ଦୌଡ଼ାକୁ ମୋର ନୀତିଦିନ ଭାବରେ ସମର୍ପିତ କରିଦେଇଛି ଏହା ଦ୍ୱାରା ମୁଁ ମନ ଓ ଦେହ ବହୁତ ପ୍ରଫୁଲ୍ଲ ହୋଇଥାଏ ଦୌଡ଼ିବା ଦ୍ୱାରା ଆମ ଶରୀରରେ ରକ୍ତଚାଳନ ବହୁତ ତୀବ୍ରତର ହୋଇଥାଏ ସେଥିପାଇଁ ଆମ ସାଙ୍ଗମାନେ ଓ ଘରେ ଯେଉଁମାନେ ଅଛନ୍ତି ମୁଁ ତାଙ୍କୁ ସକାଳେ କହିଥାଏ ବୁଢ଼ାମାନେ ବୁଢ଼ା ଓ ଜେଜ ଆଈମାନଙ୍କୁ ମୁଁ କହିଥାଏ ଚାଲିବା ପାଇଁ ଆଉ ମୁଁ ପିଲା ବୟସରେ ଥିବା ସାଙ୍ଗମାନଙ୍କୁ କହିଥାଏ ଦୌଡ଼ିବା ପାଇଁ ଦୌଡ଼ିବା ଦ୍ୱାରା ମନ ଓ ଦେହ ବହୁତ ଫିଟ୍ ରହିଥାଏ ଏଥିପାଇଁ ଦୌଡ଼ିବା ଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ